ହଁ ମୁଁ ଗୋଟେ ରୋଷେଇ ପ୍ରତିଯୋଗିତାରେ ଭାଗ ନେଇଥିଲି ଆହୁରି ସେଠି ରୋଷେଇ କରୁଥିଲି ତା'ପରେ ସେଠି ପ୍ରଶଂସା କରିଥିଲେ ଆହୁରି ମୋତେ ଫାର୍ଷ୍ଟ ପ୍ରାଇଜ୍ ବି ଦେଇଥିଲେ ଭାଗ ନେଇଥିଲି ତା'ପରେ ସେଠି ବହୁତ ପ୍ରତିଯୋଗୀ ଥିଲେ ସେଇଟା ସେମାନଙ୍କୁ ଭଲ ଲାଗିଲା ତ ସେଥିପାଇଁ ମୋତେ ସେମାନେ ପ୍ରଥମ ମାନେ ଫାର୍ଷ୍ଟ ପ୍ରାଇଜ୍ ଦେଇଥିଲେ ଆହୁରି ମୁଁ ୟୁଟ୍ୟୁବ୍ରେ ବି ମୋର ୟୁ ଟ୍ୟୁବ୍ ଚ୍ୟାନେଲ୍ ଅଛି ତ ସେଠି ମୁଁ ସେୟାର୍ ବି କରିଥିଲି ତ ବହୁତ ଲାଇକ୍ କମେଣ୍ଟ ବି ଆସିଥିଲା ଆହୁରି ସେୟାର୍ ବି ହେଇଥିଲା ମୋ ଭିଡ଼ିଓ ତା'ପରେ ଆହୁରି ଅନେକ ମାନେ ସବସ୍କ୍ରାଇବର୍ ମାନେ ବି ମେସେଜ୍ରେ ପଚାରିଥିଲି ତ ପୁଣି ଆହୁରି ନିୟୁ ଭିଡ଼ିଓ ଅପଲୋଡ଼୍ କରିବା ପାଇଁ ବି ମୋତେ କହିଥିଲେ ଆହୁରି ଏମିତିରେ ବି ମୋତେ ରୋଷେଇ କରିବାକୁ ଭଲ ଲାଗେ ତ ମୁଁ ଫ୍ରି ଟାଇମ୍ ପାଇଲେ ରୋଷେଇ କରିଥାଏ ଆହୁରି ଏମିତିରେ ବି ବହୁତ ଆଇଟମ୍ ମୁଁ କରିଥାଏ ତ ଭଲ ଲାଗେ ମୋତେ ରୋଷେଇ କରିବା ପାଇଁ